ଆମ ଖୋର୍ଦ୍ଧା ଜିଲ୍ଲାରେ ଲୋକମାନେ ବିଭିନ୍ନ ପ୍ରକାର ବୃତ୍ତି କରି ନିଜର ପରିପୋଷଣ କରିଥାନ୍ତି ସେଗୁଡ଼ିକ ମଧ୍ୟ ରୁ ହେଲା ବେସରକାରୀ ଅନୁଷ୍ଠାନ ସରକାରୀ ଅନୁଷ୍ଠାନ ବ୍ୟବସାୟ କୃଷି ଡ୍ରାଇଭର ଆଦି ନିଜର ସଂସ୍ଥା ନେଇଥାନ୍ତି ବେସରକାରୀ ଅନୁଷ୍ଠାନ ହେଲା ଗାଡ଼ି ସୋରୁମ୍ ବିଭିନ୍ନ ପ୍ରକାର ଶିଳ୍ପାନୁଷ୍ଠାନ ରେ କାମ କରିଥାନ୍ତି ସରକାରୀ ଅନୁଷ୍ଠାନ ହେଲା ବ୍ୟାଙ୍କ ରେଳ ବିଭାଗ ବ୍ଲକ ସ୍ଥରୀୟ ଜିଲ୍ଲା ଗୁଡ଼ିକରେ ନିଜର କାମ ନିଜେ କରି ନିଜେ ପରିପୋଷଣ କରିଥାନ୍ତି ବ୍ୟବସାୟ ଗୁଡ଼ିକ ହେଲା କିଏ ରାସନ କାର୍ଡ଼ ଦୋକାନ ଆଉ ଜଳ ଜଳ ବିଭାଗ ଦୋକାନ ଗ୍ରୋସରୀ ବ୍ୟବସାୟ କରି ନିଜର ପରିପୋଷଣ କରିଥାନ୍ତି କୃଷି ହେଲା ମାଛ ଚାଷ କୁକୁଡ଼ା ଚାଷ ଆଉ ଛତୁ ଚାଷ ପନିପରିବା ଧାନ ଇତ୍ୟାଦି କୃଷି କରି ନିଜେ ରହି ଖାଆନ୍ତି ଆଉ ଡ୍ରାଇଭର ହେଲା ଗାଡ଼ି କିଏ ବସ ଡ୍ରାଇଭର ଆଉ ଅଟୋ ତାପରେ ବିଭିନ୍ନ ପ୍ରକାର ଗାଡ଼ି ଡ୍ରାଇଭର ଅନୁଷ୍ଠାନମାନ ବଢ଼ିଆ କ୍ୟାରିଅର ଅନୁଷ୍ଠାନ କରିଥାନ୍ତି ଏହି ବୃତ୍ତି ଗୁଡ଼ିକ ଜିଲ୍ଲାର ଅଧିକ ଉନ୍ନତି ଏବଂ ଜୀବନଶୈଳୀ ଉପରେ ସେମାନଙ୍କର ପରିବହନ ରୋଜଗାର ପ୍ରଥା ଦେଖେଇଥାଏ